ଆମ ଘର ପାଖରେ ରହୁଥିବା ଆମ ପଡ଼ିଶାମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ନାଁ ହେଉଛି ନିଦ୍ରାବତୀ ମଲ୍ଲିକ ଲଳିତା ମଲ୍ଲିକ ରାମହରି ମଲ୍ଲିକ ପଦ୍ମିନୀ ମଲ୍ଲିକ ପରମାନନ୍ଦ ମଲ୍ଲିକ